ଦୈନନ୍ଦିନ ବାର୍ତ୍ତାଲାପରେ ବ୍ୟବହୃତ ଓଡ଼ିଆ ଭାଷାରେ ସାଧାରଣ ଖଣ୍ଡବାକ୍ୟ ଏବଂ ରୂଢ଼ି ଗୁଡ଼ିକ ହେଉଛି ଅନ୍ଧର ଲୌଡ଼ି ଅସହାୟର ସହାୟ ଅନ୍ଧ ବୁଝାମଣା ଅନ୍ୟାୟ ବିଚାର ଅରଣ୍ୟ ରୋଦନ ବୃଥା ପ୍ରାର୍ଥନା ଅହିନକୂଳ ଘର ଶତ୍ରୁତା ଅଲଣା କଥା ମୂଲ୍ୟହୀନ କଥା ଅକଲ ଗୁଡ଼ୁମ୍ ବୁଦ୍ଧି ବଣା ହେବା କୂପପମଣ୍ଡୁକ ସଙ୍କୁଚିତ ପରିବେଶରେ ବଢ଼ୁଥିବା ଖତ ଗଦାର ପଦ୍ମ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ମରଣ ଗୋଟିଏ ଚାଉଳରେ ଗଢ଼ା ଅତି ସୁନ୍ଦର ଗୋଠ ଖଣ୍ଡିଆ ଅସାମାଜିକ ବ୍ୟକ୍ତି ଗୋବର ଗଣେଶ ମୂର୍ଖ ଘର ଢିଙ୍କି କୁମ୍ଭୀର ନିଜ ଲୋକ ଶତ୍ରୁ ଘର ବୁଡ଼ି ପାଣି ଆଣ୍ଠୁଏ ଅବସ୍ଥା ଅସମ୍ଭାଳ ହେବା ଘୋଷା ବଳଦ କିଛି ନ ବୁଝି ମୁଖସ୍ତ କରିବା ଛୁଞ୍ଚି ମାଛି ପରୀକ୍ଷା ତତ୍ନ ତତ୍ନ କରି ଦେଖିବା ଝକା ନଝା ଉଭୟପକ୍ଷରେ ସତର୍କ ଭାବ ଜପା ମାଳି ଅତିପ୍ରିୟ ଅଳ୍ପ ବିଦ୍ୟା ଭୟଙ୍କରୀ ଅଳ୍ପ ଜ୍ଞାନ ଯୋଗୁଁ ପଦ ଅପଦସ୍ତ ହେବା ଆକାଶ କୁସୁମ ବୃଥା ସ୍ୱପ୍ନ ଆପଣା ସୁନା ଭେଣ୍ଡି ନିଜ ଲୋକ ଅଯୋଗ୍ୟ ଉପରି ମାଳ ନିର୍ଦ୍ଦିଷ୍ଟ ଆୟରୁ ଅଧିକ ଉପର ଠାଉରିଆ ଗଭୀରତାର ଅଭାବ ଏ ଘର ମାଉସୀ ସେ ଘର ପିଉଷୀ ଏପଟ ସେପଟ ଛିଦ୍ର କହି ଯେ ସବୁଠାରେ ଭଲେଇ ହୁଏ ଏକ ଘରିକିଆ ସାମାଜିକ ବାସନ୍ଦ ଅଳିଆରୁ ଗଜା ଜନ୍ମରୁ ଚତୁର କରଛଡ଼ା ଦାୟିତ୍ୱ ନ ନେବା କାଠିକର ପାଠ କଷ୍ଟସାଧ୍ୟ କୁହା ମୁଣ୍ଡା କପିଲା ବହୁ ଅବାନ୍ତର କଥା କପାଳ ଲିଖନ ଭାଗ୍ୟ ଫଳ କୁମ୍ଭୀର କାନ୍ଦଣା ଛଳନା ଜୀବନ ମୂର୍ଚ୍ଛା ଅପ୍ରାଣ ଉଦ୍ୟମ ଯୋକ ମୁହଁରେ ଲୁଣ ଗର୍ବ ଭାଙ୍ଗିବା ଝାଳ ବୁହା ଧନ କଷ୍ଟ ଅର୍ଜିତ ଝିମିଟ ଖେଳରୁ ମହାଭାରତ ସାମନ୍ୟ ଘଟଣାରୁ ବିରାଟ କାଣ୍ଡ ଡେଙ୍ଗାମୁଣ୍ଡରେ ଠେଙ୍ଗା ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଢଳ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା ତେଳିଆ ମୁଣ୍ଡରେ ତେଲ ଥିଲାବାଲାକୁ ଅଧିକ ସାହାଯ୍ୟ ଦେହଲଗା ଅତି ବିଶ୍ୱାସୀ ନଈ ନ ଦେଖୁଣୁ ଲଙ୍ଗଳା ବିପଦ ନ ଆ ଆସୁଣୁ ଛାନିଆ ହେବା ନାଟର ଗୋବର୍ଦ୍ଧନ ଅନର୍ଥର ମୂଳ ଫଟା କପାଳ ମନ୍ଦଭାଗ୍ୟ ବଣ ବିଛୁଆତି ଅତି ଦୁଷ୍ଟ ବାପ ରାଣ ଢିଙ୍କି ଗିଲ ବାଧ୍ୟ କରିବା ବାହାଘର ବେଳେ ବାଇଗଣ ରୁଆ ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା ବିରାଡ଼ି ବୈଷ୍ଣବ ଠକ ବୋଝ ଉପରେ ନଳିତା ବିଡ଼ା ଦୁଃଖ ଉପରେ ଦୁଃଖ ହୁଙ୍କା ପିଟା କିଛି ନ ବୁଝି ହଠାତ କାମରେ ଲାଗିଯିବା ହାତ ବାରସି ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ ବାକୁଆ ବତ୍ତା କ୍ଷଣ ସ୍ଥାୟୀ